ମୁଁ ଗାଡ଼ି ତ ଚଲାଏନି ମୋ ପୁଅ ଗାଡ଼ି ଚଲାଏ ଆଉ ଆମେ ଜାନୁଆରୀ ମାସରେ ନୂଆ ବର୍ଷ ଗଲେ ଟିକିଏ ବଡ଼ଠାକୁରଙ୍କ ପାଖକୁ ବୁଲି ଯାଉ ଧୀର ସୁସ୍ଥରେ ସେ ଗାଡ଼ିରେ ଆମକୁ ଭଲରେ ନେଇକି ଭଲରେ ଆଣିକି ଘରକୁ ଆସେ